ଏକ କୁକୁଡ଼ା ଚାଷ କରିବାପାଇଁ ଏକ ଘର ଆବଶ୍ୟକ କରିଥାଏ ସେହି ଘରଟି ଯେପରି ସହଜରେ ବାୟୁ ଚର ଚଳପ୍ରଚଳ ହୋଇଥିବା ଆବଶ୍ୟକ ଏବଂ ସଫିସେଣ୍ଟ୍ ଆଲୋକ ପଡ଼ୁଥିବା ଆବଶ୍ୟକ ଏହା ଫଳରେ କୁକୁଡ଼ା ମାନେ ସହଜରେ ନିଶ୍ଵାସ ପ୍ରଶ୍ଵାସ ନେଇ ପାରନ୍ତି ଏବଂ ଆଲୋକ ମାଧ୍ୟମରେ ସେ ତାର ଶରୀରର ବୃଦ୍ଧି ବି ସହଜରେ କରିପାରେ ଏବଂ କୁକୁଡ଼ା ଚାଷ କରିବାପାଇଁ ଖାଦ୍ୟ ମଧ୍ୟ ଆବଶ୍ୟକ ପଡ଼େ ଏହି ଖାଦ୍ୟ ଯେପରି ଜଣେ କୃଷକ ସହଜରେ ପାଇ ପାରିବା ଆବଶ୍ୟକ ଯେପରିକି ସେଠାରେ ବଜାରର ସୁବିଧା ଥିବା ଦରକାର ଏବଂ ନେବା ଆଣିବା କରିବାପାଇଁ ସୁଗମ ସଡ଼କ ବି ଆବଶ୍ୟକ ପଡ଼େ କୁକୁଡ଼ା ଚାଷ କରିବାପାଇଁ ଅନେକ ଚାଷୀ ସାଧାରଣତଃ ମାଂସ ଏବଂ ଅଣ୍ଡା ପାଇଁ ବ୍ୟବହାର କରିଥାଆନ୍ତି ଅଣ୍ଡା ବଜାରରେ ବିକ୍ରି କରି ସେମାନେ ଅଧିକରୁ ଅଧିକ ଟଙ୍କା ଉତ୍ପାଯନ କରନ୍ତି ଏବଂ ମାଂସବି ସପ୍ଲାଇ କରି ବିଭିନ୍ନ ପ୍ରାନ୍ତରୁ ଅନେକ ଟଙ୍କା ବି ରୋଜଗାର କରନ୍ତି କୁକୁଡ଼ା ଚାଷ ଏକ ଲାଭଦାୟକ ଚାଷ ଏବଂ ଯେଉଁ କୃଷକ ଏହି ଚାଷ କରନ୍ତି ସେ ବହୁତ ଗୁଡ଼ିଏ ଟଙ୍କା ରୋଜଗାର କରି ନିଜର ଜୀବିକାକୁ ସହଜ ସୁଗମ ମାଧ୍ୟମରେ ବ୍ୟବହାର କରନ୍ତି